ଆମେ ଯଦି ବିଦେଶରେ ଯାତ୍ରା କରବାର୍ ଲାଗି ଯିମା ଯେନ୍ତାକି ଆମର୍ ପାସପୋର୍ଟ ହେଲେ ଯାକି ଆମେ ବିଦେଶରେ ଯାତ୍ରା କରିପାରିବା ସେହି ପାସପୋର୍ଟ ବନେଇବା ପାଇଁ ଯେନ୍ତା ଆମର ଆଧାର କାର୍ଡ଼ ପାସ୍ବୁକ୍ ରେସିଡେଣ୍ଟ କାଷ୍ଟ କାଷ୍ଟ ନହେଲେ ବି ଚଲିବ ବଟ୍ ଆଧାର କାର୍ଡ଼ ନିହାତି ଦରକାର ଆଧାର କାର୍ଡ଼ ଆଉ ପାସ୍ବୁକ୍ ଏ ଦୁଇଟା ବହୁତ ଜରୁରୀ ଅଟେ ପାସପୋର୍ଟ ପାଇଁ ସେ ଡକୁମେଣ୍ଟ ହେଲେ ଆମେ ପାସପୋର୍ଟ ବନେଇପାରିବା ପୁଣି ସେ ପାସପୋର୍ଟ ହେଲେ ଆମେ ବିଦେଶକୁ ଯାତ୍ରା କରିପାରିବା ସେଠାକୁ ଯାଇ ଯାଇପାରିବା

ବହୁତ ଜାଗାକୁ ଯାଇପାରିବା ପାସ୍ପୋର୍ଟ ଦ୍ୱାରା ଯେମିତି ହେଲା ଚୀନ ଏମିତି ବିଦେଶକୁ ଯାଇପାରିବା ଯେନ୍ତାକି ଆମ ଆମର ଭାରତର ବାହାରେ ଅଛି ଯେମିତି ଚୀନ ଅଛି ପୁଣି ପାକିସ୍ତାନ ବି ଅଛି ଏମିତି ଜାଗାକୁ ଲଣ୍ଡନ ବି ଅଛି ଏମିତି ଜାଗାକୁ ଯିବା ପାଇଁ ଆମକୁ ପାସପାର୍ଟ ପାସପୋର୍ଟ ଦରକାର ସେଥିପାଇଁ ସେ ପାସପୋର୍ଟ ବନେଇିବା ଦ୍ୱାରା ଆମେ ଯାଇପାରିବା ଯେମିତି ଆଧାର କାର୍ଡ଼ ଆଉ ପାସ୍ବୁକ୍ ବହୁତ ଜରୁରୀ ହୋଇଥାଏ ପାସପୋର୍ଟ ବନେଇବା ପାଇଁ ସେ ଦୁଇଟା ସାଙ୍ଗରେ ଥିବା ନିହାତି ଦରକାର